ଏକବର୍ଷ ଭିତରେ ମେଳା ମହୋତ୍ସବ ଥିଲା ରଣପୁରରେ ଦିନେ ପଞ୍ଚୁଦୋଳଯାତ୍ରା ହେଉଥିଲା ପଞ୍ଚୁଦୋଳଯାତ୍ରା ହେଲା ଭିତରେ ମୋ' ଝିଅର ମୋ'ର ଗଲୁ ଦେଖିବା ପାଇଁ ଦେଖିବା ଭିତରେ ମୋ' ଝିଅ ହେଉଛି ହଜିଗଲା ତା'ପରେ ମୁଁ ବହୁତ ଖୋଜିଲି ତା'ପରେ କେତେ କାହାକୁ ବି ପଚାରିଲି ମୋ' ଝିଅ କେଉଁଠି ଅଛି କେଉଁଠି ଅଛି ତା'ପରେ ମୋତେ ମିଳିଲାନାହିଁ ତା'ପରେ ଲାଷ୍ଟକୁ ମୋ' ଝିଅ ମୋତେ ମିଳିଲା ଆଉ ସେହି ଗୋଟିକ ମୋ'ର ସ୍ମରଣୀୟ ଥିଲା